ନବଜାତ ଶିଶୁ ଯେତେବେଳେ ଜନ୍ମ ହୁଏ ଗୋଟେ ଶିଶୁ ତା'ର ଛଅ ଦିନ ଷଠି ପୂଜା ଆମର କରାଯାଏ ଏବଂ ପିଲାଟି ଯେତେବେଳେ ଜନ୍ମ ହୁଏ ତାକୁ ଏକୋଇଶିଆ ପର୍ଯ୍ୟନ୍ତ ଏକୋଇଶ ଦିନ କି ଗୋଟେ ମାସ କିମ୍ବା ଦୁଇ ମାସ କିମ୍ବା ତିନି ମାସ ପର୍ଯ୍ୟନ୍ତ ତାକୁ କାଠ ଜାଳିକି ସେ ଯେଉଁ ନିଆଁ ଆସେ ତାକୁ ସେକାଯାଏ ସେକିଲା ପରେ ସେ ଟିକିଏ ଟାଣ ହୁଏ ତେଲ ମାଲିସ କରାଯାଏ ସୋରିଷ ତେଲରେ ତାକୁ ଭଲ ଭାବରେ ମାଲିସ୍ କରାଯାଏ ଏବଂ ନବଜାତ ଶିଶୁ ହେଉ ଜନ୍ମ ହେବାର ଏକୋଇଶ ଦିନରେ ଆମର ଏକୋଇଶିଆ ପୂଜା କରାଯାଏ ଏବଂ ଏକୋଇଶିଆ ଦିନ ଆମର ଭୋଜି ଭାତ ବି ହୁଏ ଆମର ସତ୍ୟନାରାୟଣଙ୍କ ପୂଜା ବି ହୁଏ ଏବଂ ସେହି ଦିନ ଆମର ନାମକରଣ କରାଯାଏ ପିଲା ଜନ୍ମ ହେବାର ସାତ ମାସରେ ସାତ ମାସରୁ ଦଶ ମାସ ଭିତରେ ତା'ର ଅନ୍ନପ୍ରସନ ବି ଅନ୍ନ ମାନେ ଖୁଆଯାଏ ତାକୁ ଏବଂ ଗୋଟେ ବର୍ଷ ଭିତରେ ତାକୁ ଦଶ ମାସ କିମ୍ବା ଏଗାର ମାସ କିମ୍ବା ବାର ମାସରେ ତା'ର ଯେଉଁ ଜନ୍ମରୁ ଯେଉଁ ଚୁଟି ଥିବ ତା ମୁଣ୍ଡରେ ସେହି ଚୁଟିକୁ ସବୁ ସବୁଯାକ କାଟିକି ତାକୁ ଲଣ୍ଡା କରାଯାଏ ଲଣ୍ଡା କରିକି ଲଣ୍ଡା ହୁଏ ଆମର ଓଡ଼ିଆରେ କେତେ ପ୍ରକାର ସବୁ ଯାହା ଅଛି ସବୁ ପରମ୍ପରା ସବୁ ପାଳନ କରାଯାଏ ଗୋଟେ ବର୍ଷ ପୁରିଗଲେ ତା'ର ଜନ୍ମଦିନ ହୁଏ ଜନ୍ମଦିନରେ ବହୁତ ଲୋକ ଆସନ୍ତି ପିଲାକୁ ଆଶୀର୍ବାଦ ଦେବା ପାଇଁ